ହଁ ଆଜିକାଲି ପିଲାମାନେ ବହୁତ ମୋବାଇଲରେ ଗେମ୍ ଖେଳୁଚନ୍ତି ତ ତାକୁ ବନ୍ଦ କରିବା ପାଇଁ ହେଲେ ବାହାରେ ପିଲାମାନେ ଯେଉଁ ପ୍ରକାର ଗେମ୍ ଖେଳିବା ପାଇଁ ଚେଷ୍ଟା କରିବେ ତାକୁ ସେଇଟା ଉପକରଣ ଦିଆଯିବ ଆଉ ପିଲାମାନେ ଉପକରଣ ପାଇବା ଦ୍ଵାରା ମୋବାଇଲ ଗେମ୍ ଖେଳିବା ବନ୍ଦ କରିବେ ଆଉ ବାହାରେ ଖେଳିବା ପାଇଁ ଚେଷ୍ଟା କରିବେ ଆଉ ସେଥି ସେଇଟା ବନ୍ଦ କରିବା ପାଇଁ ହେଲେ ବାହାରେ ତାହାକୁ ଯେଉଁ ଗେମ୍ ଦରକାର ପଡ଼ିବ ସେଇ ଗେମ୍ ଖେଳିବାକୁ ଦିଆଯିବ